ହ୍ୟାଲୋ ଆପଣ ସୁନୀଲ କୁମାର ମିଶ୍ର କହୁଛନ୍ତି କି ଫଟୋଗ୍ରାଫର ସାର୍ ଆମର ଅଠେଇଶି ତାରିଖ ଗୋଟେ ବାହାଘର ଅଛି ଆଉ ମୁଁ ଶୁଣିଥିଲି କି ଆପଣ ବହୁତ ଭଲ ଫଟୋଗ୍ରାଫର ବୋଲି ଆପଣ ଆସି ପାରିବେ କି ଅଠେଇଶି ତାରିଖ ଫ୍ରି ଅଛନ୍ତି ଆମର ସକାଳ ଆଠ ଟାରୁ ନେଇକି ରାତି ବାର ଟା ପର୍ଯ୍ୟନ୍ତ ଟାଇମ ଦରକାର ସାର୍ ମୋର ଆପଣଙ୍କଠୁ ବହୁତ କିଛି ବୁଝିବାର ଅଛି ଫଟୋ ଫିସ୍ କେତେ ଆପଣଙ୍କ ରେଟ ଟିକେ ବେଶୀ ହୋଇଯାଉ ନାହିଁ ନାଇଁ ଆମେ ତ ବାହାରେ ବି ଦେଖୁଛୁ ନା ଏତେ କ'ଣ ପାଇଁ ଆମେ ବି ତ ପୁଣି ମାନେ ସଖାଳ ଆଠ ଟାରୁ ନେଇକି ରାତି ବାରଟା ଯାକେ ଆପଣ ବୁଝିପାରୁଥିବେ ଆପଣଙ୍କ ପାଖରେ ମିନିମମ କେତେ ପିକସ୍ ଆସି ପାରିବ ଆପଣ ଯଦି ଏହି ଲେବଲ ର ରେଟ କହିବେ ଆପଣଙ୍କୁ କିଏ ଡକାଇବ ବାସ କୁହନ୍ତୁ କେତେ କ'ଣ ଆପଣଙ୍କୁ ପୋଷାଇବ ସେହି ରେଟ ଟା ଆମକୁ କହିବେ ଆମକୁ ଯଦି ପୋଷାଇବ ତାହେଲେ ଆମେ ଆପଣଙ୍କୁ ଡକାଇବୁ ଠିକ୍ ଅଛି ଆପଣ ତ ଆସନ୍ତୁ ମାନେ ଏତେ ସମୟ କରି ପାରିବେ ତ କିଛି ପ୍ରୋବ୍ଲେମ ନାହିଁ କଷ୍ଟମର କିଛି ପ୍ରୋବ୍ଲେମ ନାହିଁ କିନ୍ତୁ ଆମର ଫଟୋ ଭଲ ଆସିବା ଦରକାର ହଁ ଆମକୁ ପର ପିସ ର ବାଇଡିଙ୍ଗ ଦରକାର ଫ୍ରେମ ଗୁଡ଼ା କ'ଣ ଆସୁଛି ଆଜ୍ଞା ସାର୍ ସାର୍ ଆମ ଫାମିଲି ଫଟୋ ରେ ମିନିମମ କେତେ ଲୋକ ଆଡ଼ ହୋଇ ପାରିବେ ୱାଟର ସୋ ମାନେ ପାଣିରେ ବୁଡ଼ାଇକି ରଖି ଦେଖିବୁ ହଁ ବହୁତ ମିଛ ବାହାରୁଛି ନା ୱାଟର ପ୍ରୁଫ ମେକଅପ ବୋଲି କହିକିରି ୱାଟର ପ୍ରୁଫ କରାଇଦେଉଛନ୍ତି ପରେ ଦେଖିଲା ବେଳକୁ ଆସିକି ଝିଅ କାନ୍ଦିଲା ବେଳକୁ ମେକଅପ ଧୋଇ ହୋଇଯାଉଛି ଠିକ୍ ଅଛି ଠିକ୍ ଅଠେଇଶି ତାରିଖ ଅଠେଇଶି ତାରିଖ ସଖାଳ ଆଠ ଟାରେ ଆସନ୍ତୁ ତ କହିଲି ନା ହଁ ରଖୁଛି ସାର୍